ଲକ୍ଡ଼ାଉନରେ ମୁଁ ପ୍ରକାର ପ୍ରକାରର ରୋଷେଇ କରିବାକୁ ଚେଷ୍ଟା କରିଛି ଇଣ୍ଟରନେଟ୍ ସାହାଯ୍ୟରେ ବହୁତ୍ ଗୁଡ଼ାଏ ରେସିପିମାନ ଦେଖିକି ପଦ୍ଧତିମାନ ଦେଖିକି ବିଧିମାନ ଦେଖିକି ଘରେ ରୋଷେଇ କରିବାକୁ ଚେଷ୍ଟା କରିଛି ମୁଁ ସମସ୍ତଙ୍କୁ ରୋଷେଇ କରି ଖାଇବାକୁ ମଧ୍ୟ ଦେଇଥାଏ ମୋତେ ସେ ଜିନିଷଟି ଖୁବ୍ ଆନନ୍ଦ ଦେଇଥାଏ ମୁଁ ସମସ୍ତଙ୍କୁ ନାନାପ୍ରକାର ରୋଷେଇ କରି ରାନ୍ଧିବାକୁ ଦେଇଥାଏ ଖାଇବାକୁ ଦେଇଥାଏ ସେମାନେ ଖାଇକି ବହୁତ ଭଲ ବୋଲି ମୋର ପ୍ରଶଂସା କରିଥାଆନ୍ତି ନାନା ରକମର ଖାଦ୍ୟ ମୁଁ ତାଙ୍କୁ ବନେଇକି ପ୍ରତିଦିନ ଦେଇଥାଏ ନୂଆ ନୂଆ ପ୍ରକାରର ଖାଦ୍ୟ କେଉଁଦିନ ୱଷ୍ଟବେଂଗଲର ଖାଦ୍ୟ କେଉଁଦିନ ଆମ ଭାରତୀୟ ଖାଦ୍ୟ କେଉଁଦିନ ଆମ ଆନ୍ତର୍ଜାତୀୟ ଖାଦ୍ୟ ସବୁମାନ ରୋଷେଇ କରିକି ଦେଇଥାଏ ଆମ ଘରୋଇ ଖାଦ୍ୟର ମଧ୍ୟ ଏକ ଭଲ ପ୍ରକାରର ସବୁ ଜିନିଷ ରଖିକି ତାଙ୍କୁ ଖାଇବାକୁ ଦେଇଥାଏ ସେମାନେ ଖାଇକି ମଧ୍ୟ ବହୁତ ଖୁସି ହେଇଥାଆନ୍ତି ମୋ ଖାଇବା ରାନ୍ଧଣା ସମସ୍ତଙ୍କୁ ବହୁତ ଭଲ ଲାଗେ ମୁଁ ଚୁଲିରେ ଗ୍ୟାସରେ ଯେଉଁଥିରେ ହେଲେ ବି ରୋଷେଇ କରିକି ସମସ୍ତଙ୍କୁ ଖାଇବାକୁ ଦେଇଥାଏ ମୋ ରୋଷେଇ ସମସ୍ତଙ୍କୁ ଖୁବ୍ ପସନ୍ଦ ହୋଇଥାଏ ତ ସମସ୍ତେ ମୋତେ ବହୁତ ଭଲ ବି ପାଆନ୍ତି ସେଇଥିପାଇଁ ମନ ଖୁସି କରି ଖାଦ୍ୟ ବି ଖାଇଥାଆନ୍ତି ବହୁତ ଭଲ ଲାଗିଥାଏ ମଧ୍ୟ ସେମାନେ ଖାଇକି ଯେଉଁ ଖୁସି ହୋଇଥାଆନ୍ତି କିମ୍ବା ତାଙ୍କ ଯେଉଁ ମନଟି ଶାନ୍ତ ହୋଇଥାଏ ସେଥିରେ ମୋତେ ଖୁବ୍ ଆନନ୍ଦ ମିଳିଥାଏ ମୋତେ ବହୁତ୍ ଭଲ ଲାଗେ ସେଇ କାରଣରୁ ସେମାନଙ୍କର ସେହି ଉତ୍ସାହ ଦେଖିକିକି ଏବେ ମୋର ରୋଷେଇ ସରିବ ଆଉ କେବେ ମୁଁ ତାଙ୍କୁ ଖାଇବାକୁ ଦେବି ଏବଂ କେବେ ସେ ତାକୁ ଚାଖିକି ମୋତେ କହିବେ ସେ ସବୁ ଜିନିଷକୁ ବି ମୁଁ ମଧ୍ୟ ପ୍ରତିକ୍ଷାରେ ରହିଥାଏ ଖୁବ୍ ଭଲ ଲାଗିଥାଏ ମୋତେ ସବୁ